ପ୍ରଥମେ ଆମର ଗାଁରେ ଡାକ୍ତରଖାନା ଥାଇନି ଲୋକେ କେତେସ୍ ଅସୁବିଧାରେ ଚଲୁଥିଲେ ତାପରେ ଧୀରେ ଧୀରେ ଆମ ଗାଁରେ ଡ଼ାକ୍ତରଖାନା ହେଲା ହେଲା ହେଲେ ସବୁଟା ମିଲ୍ସି ଆରୁ ଯହ ବଡ଼ ଯଦି ଓଷଧ୍ପତର୍ ଦରକାର ହେଲେ ଆମେ ସହର୍କେ ଯାଆସୁଁ ଆମେ ସହର୍କେ ଯାଆସୁଁ ଅର ସହରର ଡ଼ାକ୍ଟର୍ ସାଙ୍ଗେ କଥାବାର୍ତ୍ତା କରସୁଁ ଯେ ଆଜ୍ଞା ଆମର୍ ଗାଁନେ ଗୋଟେ ଅଛି ଯେ ସେ ଇଞ୍ଜେକ୍ସନ୍ ପତର୍ ଦେସି